ଆମ ଢେଙ୍କାନାଳ ଜିଲ୍ଲାର ବରା ହେଉଛି ପ୍ରସିଦ୍ଧ ବରା ପ୍ରସିଦ୍ଧ ହେବାରୁ ଆମର ମେନ୍ ହେଲା ଦେଶୀ ବିରି ଯେଉଁ ପେଷାଇକି ଯୋଉ ପେଷା କରିକି ଯେଉଁ ହାତରେ ଯେଉଁ ଚାକିରେ ପେଷାଇକି ଯେଉଁ ବିରିଟାକୁ ବାଟିବ ଲୋକଙ୍କର ବହୁତ ବଢ଼ିଆରେ ଲୋକଙ୍କ ଉପରେ ବହୁତ ଢେଙ୍କାନାଳ ଜିଲ୍ଲା ବରା ପ୍ରସିଦ୍ଧ ହେବାର କାରଣ ହେଉଛି ଦେଶୀ ବିରି ଆଉ ଯେଉଁ ଚକିରେ ପେଷା ହେଉଛି ଆଉ ସୁଜି ବହୁତ କମ ଏକ ନମ୍ବର ହେଉଛି ବରା ଢେ଼ଙ୍କନାଳ ଜିଲ୍ଲାର ବରା ହେଉଛି ପ୍ରସିଦ୍ଧ ସେହି ଜିନିଷଟା ଯେଉଁ ବାସି ବିରି କରିବାର ନାହିଁ ଭଲ ବିରି ଦେଶୀ ବିରି ଗାଉଁଲି ଯେଉଁ ଚାଷୀ ମାନଙ୍କଠୁ କିଣି କିଣି ସେ ବିରି କି ପେଷାଇ ତାକୁ ଯେଉଁ ଗ୍ରାଇଣ୍ଡିଙ୍ଗ କରି ଯେଉଁ ହାତ ଚକି ହାତ ଚକିରେ ଯୋଉ ପେଷା ହେଉଛି ସେ ପେଷା କରିକି ସେ ବିରି କି ନେଇକି ସୁଝି ମିଶାଇ ତାକୁ ଛାଣିକି ଢେ଼ଙ୍କାନାଳର ହେଉଛି ବରା ହେଉଛି ପ୍ରସିଦ୍ଧ